ହୋଲ୍ସେଲ୍ ବଜାରରୁ କିଣିବାରେ ବହୁତ ମହଙ୍ଗା ପଡ଼ିଥାଏ ଅଧିକ ପଡ଼ିଥାଏ ଯାହାକି ଆମ ଅନ୍ଲାଇନ୍ ବଜାର ଅନ୍ଲାଇନ୍ ସପିଙ୍ଗ୍ କରିବାରେ ବହୁତ ସୁବିଧା ହୁଏ ତ ଘରେ ଘରେ ଆସିକି ଦେଇ ଦେଇଥାନ୍ତି ଯାହାକି ଅନ୍ଲାଇନ୍ ଆମର ଭଲ ଥାଏ ହୋଲ୍ସେଲ୍ ବଜାର ହୋଲ୍ସେଲ୍ ବଜାରରୁ ଆମେ ଯାହା କିଣିଥାଉ ଯାହାକୁ ଖୁଚୁରା ଖୁଚୁରା ବେପାର ହୋଇଥାଏ ଯାହାକି ବହୁତ ଅଧିକ ଦର ଦେବାକୁ ପଡ଼ିଥାଏ ସଉଦା ଯେମିତି ପନିପରିବା ଦରକାର ଇତ୍ୟାଦି କିଛି ବି